ହଁ ହ୍ୟାଲୋ କିଏ କହୁଥିଲେ ଆଜ୍ଞା ଆଜ୍ଞା ହଁ ଆଚ୍ଛା କୁହ ସରକାରଙ୍କ ଯୋଜନା ତ ସବୁ ଯାହା ଆସୁଛି ଆ ବର୍ତ୍ତମାନ ତ ଏନ୍ଜିଓ ମାଧ୍ୟମରେ ଆସୁଛି ବହୁତ କିଛି ଆଉ କୋଉ ଯୋଜନା ବିଷୟରେ ଜାଣିବାକୁ ଚାହୁଁଥିଲେ ଚାଷୀମାନଙ୍କ ପାଇଁ ଦେଖ ଏଇ ଯୋଉ ଖରିଫ୍ ସିଜିନ୍ ଚାଲିଛି ତା'ପାଇଁ ମାଗଣା ବିହନ ସାର ପୁଡ଼ିଆ ଏସବୁ ଆସୁଛି ହୁଁ ତା ଛଡ଼ା ବିଭିନ୍ନପ୍ରକାର ବୃକ୍ଷ ରୋପଣ ପାଇଁ ନଡ଼ିଆ ଗଛ ଚାରା ଆମ୍ବ ଗଛ ଚାରା ମଧ୍ୟ ଆସିଛି ତେଣୁ ତୁମ ଗାଁ'ରେ କେତେ ଲୋକ ଅଛ କେତେ ଚାଷୀ ପ୍ରକୃତରେ ଚାଷ କରୁଛନ୍ତି ସେଇ ଡିଟେଲ୍ସଟା ଟିକିଏ ଯଦି ଆଣିବ ମୁଁ କହିଦେବି ଯେ କିଏ କିଏ ପାଇବା ଯୋଗ୍ୟ ଆଚ୍ଛା ସେ କ'ଣ କି କେତେଗୁଡ଼େ ଚାଷୀ ଯୋଉମାନେ କି ଜମି ତିନି ଏକର ଭିତରେ ଥିବ ସେମାନଙ୍କୁ ଆମର ବିହନ ବୁଣା ଯନ୍ତ୍ର ଧାନ ରୋଇବା ଯନ୍ତ୍ର ସେଇଟା ମଧ୍ୟ ସବ୍ସିଡ଼ି ବା ଛାଡ଼ରେ ଦିଆଯାଉଛି ନା ସେଇଟା ଗୋଟେ ମୋ ବଗିଚା ସ୍କିମ୍ ଅଛି ମୋ ବଗିଚା ସ୍କିମ୍ ରେ ତୁମ ଗୋଟେ ଗାଁ'ର ଦଶ ଜଣ ଲୋକଙ୍କୁ ମୋ ବଗିଚା ସ୍କିମ୍ ରେ ଦିଆଯିବ ସେଥିରେ ବାର ହଜାର ଟଙ୍କାର ସହାୟତା ଦିଆଯାଉଛି ଆଉ ତା ଛଡ଼ା ବିଭିନ୍ନପ୍ରକାର ଫଳର ଯୋଉ ପନିପରିବା ମଞ୍ଜି ମଧ୍ୟ ଦିଆଯାଉଛି

ସେଥିପାଇଁ ତ ସରକାର ବିଭିନ୍ନପ୍ରକାର ସର୍ବଶିକ୍ଷା ଅଭିଯାନରେ ବହୁତପ୍ରକାର ଯୋଜନା ଚଲେଇଛନ୍ତି ସ୍କୁଲ୍ ମାଧ୍ୟମରେ ତା'ର ଗାଁ'ର ଯୋଉ ଗୋଟେ କମିଟି ଅଛି ଭିଲେଜ୍ କମିଟି ଯାହାକୁ କହୁଛନ୍ତି କି ପେରେଣ୍ଟସ୍ ଟିଚର୍ ଆସୋଶିୟେସନ୍ ଆଉଗୋଟେ ଏସ୍ ଏନ୍ ସି କମିଟି ହୁଁ ଏସ୍ ଏନ୍ ସି ମାନେ ଗାଁ ସ୍କୁଲ୍ ପରିଚାଳନା କମିଟି ଗୋଟେ ଅଛି ହୁଁ ସେ ସବୁ କଥା ବୁଝୁଛନ୍ତି ସେମାନେ ସ୍ୱାସ୍ଥ୍ୟ ଉପରେ ଏ ଏନ୍ ଏମ୍ ମାନେ ଏ ଏନ୍ ଏମ୍ ଆଶା ଅଙ୍ଗନବାଡ଼ି ଏମାନେ ପ୍ରାୟତଃ ବୁଝୁଛନ୍ତି ଆଉ ଆମ ପାଖରେ କେବଳ ଯାହା ବିଭିନ୍ନପ୍ରକାର ଔଷଧ ଅଛି ଯୋଉ ମେଡି଼ସିନ୍ ଆସୁଛି ସରକାରଙ୍କ ତରଫରୁ ଏଇ ସାଧାରଣ ରୋଗପାଇଁ ବଡ଼ ରୋଗ ନୁହେଁ ସାଧାରଣ ରୋଗ ପାଇଁ ସେ ଯୋଉ ଲୋକମାନଙ୍କର ରବିବାର ଦିନ ଗାଁ'ରେ ଗୋଟେ କ୍ୟାମ୍ପ୍ କରାହେଉଛି ଯୋଉ ଲୋକମାନେ ଏଇ ସାଧାରଣ ରୋଗ ତାଙ୍କର ହେଇଥିବ ସେ ଆସିକି ଏଠୁ ଆମର ମେଡିସିନ୍ ନେଇ ପାରିବେ ସେମାନଙ୍କର ଅଲଗା ତାଙ୍କର ପାଇଁ ମୋତିଆ ବିନ୍ଦୁ ଅପ୍ରେସନ୍ ହେଉଛି ମାଗଣା ଆଖି ପରୀକ୍ଷା ହେଉଛି ମାଗଣା ଚଷମା ଦିଆହେଉଛି ମାଗଣା ହୁଁ ତା ଛଡ଼ା ବ୍ଲଡ୍ ପ୍ରେସର୍ ଟେଷ୍ଟ୍ ହେଉଛି ମାଗଣା ସେଟା ଆମର ଯୋଉ ରବିବାର ଦିନ ଯୋଉ କ୍ୟାମ୍ପ୍ ପଡ଼ୁଛି ସେଠିକି ଯୋଉମାନେ ବାର୍ଦ୍ଧକ୍ୟ ଲୋକ ଅଛନ୍ତି ସେମାନେ ଆସିକି ତାଙ୍କର ପରୀକ୍ଷା କରିବେ ଆଉ ନା ରେଜିଷ୍ଟ୍ରୀ କରିବେ ଆଧାର କାର୍ଡ଼ ଆଣିକି ହୁଁ ହୁଁ ନିଶ୍ଚିତ ହୁଁ ହୁଁ ମୁଁ ସେମାନେ ଆସିକି ଆଗେ ତାଙ୍କ ପରୀକ୍ଷା ନା ଟା ରେଜିଷ୍ଟ୍ରୀ କରିଦିଅନ୍ତୁ ଏଣ୍ଟ୍ରୀ କରିଦିଅନ୍ତୁ ଯୋଉ ଦିନ ଯାହା ରୋଗ ହେଇଥିବ ସେ ଆସିକି ଦେଖେଇ ପାରିବେ ଫ୍ରୀ'ରେ ହେଲା ହୁଁ ହଉ ହଉ ଧନ୍ୟବାଦ